ଆମେ ଯେତେବେଳେ ଛୋଟ ପିଲା ଥିଲୁ ସେତେବେଳେ ଗାଁ ଗହଳିରେ ତ ଲୋକମାନେ ପିଲାମାନେ ତ ଏତେ ଖେଳନ୍ତିନି କିନ୍ତୁ ଆମେ ଯେତେବେଳେ ଥିଲୁ ଯେତେବେଳେ ଆମେ ଥିଲା ଗୋଟେ ବାସ୍କେଟ୍ବଲ୍ ଗେମ୍ ଯେଉଁଟା କି ସଢ଼େଇ କି ସଢ଼େଇ କି ଉପରେ ସାତଟା ଲେଖା ରଖିବ ତାକୁ ତାକୁ ମାରିବ ସେଇଟା ବାଜିଲା ପରେ ଭାଙ୍ଗିଗଲା ପରେ ସେ ଦୁଇ ଜଣ ଯଦି ଜଣଙ୍କୁ ଯଦି ଆଉ ଜଣଙ୍କୁ ଯଦି ମାନେ ଅଲଗା ଟିମ୍ ଜଣେ ଗୋଟେ ପଟେ ହେଇଥବ ଗୋଟେ ଟିମ୍ ହେଇଥବ ଯଦି ସେ ତାକୁ ସେ ବଲ୍ରେ ମାରିଦେଲା ତ ଯେ ସେ ପଏଣ୍ଟଟା ମାନେ ସିଏ ଆଉଟ୍ ତ ଆମେ ଗାଁରେ ଥିଲାବେଳେ ସେ ଗେମ୍ ବହୁତ ବହୁତ ଖେଳୁ ଆଉ ସେତେବେଳେ ତ ଏତେ ଗେମ୍ କିଛି ନଥିଲା ଲୁଚାଲୁଚି ବାଟି ବି ଖେଳୁ ବାଟି ବହୁତୁ ଭଲ ଲାଗେ ଖଟେଆ ଖଟି ଖେଳୁ ଆଉ ହାଡ଼ ବାଟି ଆଉ କାଚ ବାଟି ସବୁ ଖେଳୁ ଡାବର ପୁଆ ଖେଳୁ ଲୁଚାଲୁଚି ଖେଳୁ ସବୁପ୍ରକାର ଖେଳୁ ବିଷ ଅମୃତ ପାହାଡ଼ ପାଣି ବହୁତ ଗେମ୍ ଖେଳୁ ସବୁ ଗେମ୍ ଆମକୁ ଭଲ ଲାଗେ ଯେହେତୁ ଆମେ ଗାଁ ଗହଳିର ଲୋକ ତ ଯେତେବେଳେ ଯେତେବେଳେ ଛୋଟ ଥିଲୁ ସେତେବେଳେ ଏମିତି ସବୁ ଗେମ୍ ଖେଳୁଥିଲେ ଏବେ ତ ଲୋକମାନେ ସବୁ ଭିଡ଼ିଓ ଏବେ ତ ସବୁ ମୋବାଇଲ୍ରେ ଗେମ୍ ବାହାରିଲାଣି ପିଲାମାନେ ସବୁ ଖେଳିଲେଣି କିନ୍ତୁ ଆମ ବେଳେ ସେ ସବୁ କିଛି ନଥିଲା ଆମେ ଗାଁ ଗହଳି ପିଲା ସବୁ ମିଶିକରି ସମସ୍ତେ ସାଙ୍ଗ ହେଇକି ଏମିତି ଲୁଚାଲୁଚି ବିଷ ଅମୃତ ଏମିତି ସବୁ ଖେଳୁ ଆଉ ଗାଁରେ ସେତେବେଳେ ଏକତା ଥିଲା ଯେ ସମସ୍ତେ ଠିକ୍ ଟାଇମ୍ରେ ଆସୁଥିଲେ ଖେଳ ଟାଇମ୍ରେ ଆସୁଥିଲେ ସମସ୍ତେ ଏକାଠି ଖେଳୁଥିଲୁ ଏତେ ଝଗଡ଼ା ନଥିଲା ଏବେ ଭଳି ଏବେ ତ ଟିକେ ଟିକେ କଥାରେ ଝଗଡ଼ା କିନ୍ତୁ ସେତେବେଳେ ପିଲାମାନେ ସବୁ ଆମେ ଡକାଡକି ହେଇକି ଯେତେ ଯାହା ଝଗଡ଼ା ହେବ ସେ ସବୁ ଏକାଠି ସାଙ୍ଗ ହେଇକି ସମସ୍ତେ ଖେଳୁ ଆଉ ମଜା ବି ନେଉ ଗାଁର ଖେଳିବାର ମଜା ଅଲଗା ତ ଆମେ ଯେହେତୁ ଗାଁର ପିଲା ତ ଆମେ ସେ ମଜା ଜାଣିଛୁ ସେତେବେଳେ ଆମ ବେଳେ ତ କିଛି ଡେଭଲପ୍ ନଥିଲା ସବୁ ଯେମିତି ସେମିତି ଗାଁର ତ ସେତେବେଳେ ଛାଡ଼ନ୍ତୁ ଗାଁ ବିଷୟରେ କ'ଣ କହିବି ଏମିତି ସେମିତି କରିକି ଖେଳୁ କିନ୍ତୁ ବହୁତ ମଜା ଲାଗେ ଗାଁ ଗାଁରେ ଖେଳିଲେ ଭଲ ଲାଗେ ଖେଳିବା ପାଇଁ